ମୋର ମନେ ରହିଥିବା ପାଞ୍ଚୋଟି ତାରିଖ ହେଲା ଦଶ ଦୁଇ ଦୁଇ ହଜାର ତିନି ପାଞ୍ଚ ଛଅ ଦୁଇ ହଜାର ଏକୋଇଶ ସାତ ଆଠ ଦୁଇ ହଜାର କୋଡ଼ିଏ ଦଶ ତିନି ଦୁଇ ହଜାର ପାଞ୍ଚ ଏକ ଦୁଇ ଦୁଇ ହଜାର କୋଡ଼ିଏ